ମୋ ମତରେ ଗ୍ରାମାଞ୍ଚଳରେ କୃଷି ଶିଳ୍ପର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯେଉଁ ରହିଛି ଯୋଜନା ଖାଲି ଯୋଜନା ରହିଲେ ହବନି ତାକୁ କାର୍ଯ୍ୟକାରୀ କଲେ ହେବ ଯେମିତିକି ଆମର ରହିଛି କାଳିଆ ଯୋଜନାର ପଇସାଟା ଠିକ୍ ଟାଇମରେ ମିଳିବା ଦରକାର ଆମର ଯେମିତି ରହିଛି ଇଏ ସବୁ ମାନେ ଯେଉଁ ପାଣି ସୁବିଧା ଯେମିତି ଦରକାର ଜଳସେଚନର ସୁବିଧା ଏଗୁଡ଼ାକ ଟିକେ କଣ ଇଲେକ୍ଟ୍ରି ଦ୍ୱାରା ଆମର ପମ୍ପ ସେଟ ମେସିନ ଏଲ୍ ଅଣ୍ଡ୍ ଟି ପଏଣ୍ଟ ଟିକେ ବିଭିନ୍ନ ଜାଗାରେ ଗୋଟେ ଗୋଟେ ଏରିଆରେ ବହୁତ ଜମି ଅଛି କିନ୍ତୁ ଗୋଟିଏ ଏଲ୍ ଅଣ୍ଡ୍ ଟି ପଏଣ୍ଟ ଯେଉଁଟାକି ପାଣି ଯୋଗେଇ ପାରୁନାହିଁ ସେ ଜାଗାରେ ଆମେ ଦୁଇ ତିନିଟା ଏଲ୍ ଅଣ୍ଡ୍ ଟି ବସେଇ ପାରିବେ ଏବଂ ଆମର ଜଳସେଚନର ସୁବିଧା ଯେମିତି ଅଟୋମେଟିକ ଜଳଟା ଯେଉଁ ମାଡ଼ୁଛି ଠିକ୍ ଟାଇମରେ ଯଦି ସେ ଜଳଟା ଆସନ୍ତା ତାହେଲେ ତା ର ବି ମଧ୍ୟ ସମସ୍ୟାର ସମାଧାନ ହେଇପାରନ୍ତା ଏହିଭଳିଆ ସବୁ ଆଉ